ମୁଁ ଜଣେ ଭାରତୀୟ ନାରୀ ତେଣୁ ମୋତେ ଭାରତୀୟ ଖାଦ୍ୟ ରାନ୍ଧିବାକୁ ପସନ୍ଦ ଯେଉଁଭଳି ଉତ୍ତରଭାରତର ଖାଦ୍ୟ ହେଲା ବୁନ୍ଦିଆ ଭୂଜିଆ ପଲୋଉ ଚାଇନିଜ ପନିର ଦଲାଲ ରୋଟି ଆଦି ଏହିସବୁ ଖା ରୋଷେଇ ମୋତେ ରାନ୍ଧିବାକୁ ଭଲ ଲାଗେ ଦକ୍ଷିଣ ଭାରତରେ ସେମିତି ଇଟିଲି ଦୋସା ସମ୍ବର ବିରିୟାନୀ ଇତ୍ୟାଦି ଏହିସବୁ ଖାଦ୍ୟ ମୋତେ ରାନ୍ଧିବାକୁ ଭଲ ଲାଗେ କାହିଁକି ନା ଏହିସବୁ ରୋଷେଇ ମୋ ଘରେ ମାନେ ମୋ ସ୍ୱାମୀ ମୋ ଛୁଆ ଆଉ ମୋ ଶାଶୁ ଶଶୁର ଆଉ ମୋର ଯିଏ ବନ୍ଧୁବାନ୍ଧବ ଅଛନ୍ତି ତାଙ୍କୁ ଏ ଖାଦ୍ୟ ବହୁତ ପସନ୍ଦ ସେମାନେ ଏହି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ସେଥିପାଇଁ ମୁଁ ଏହିସବୁ ଖାଦ୍ୟ ରୋଷେଇ କରିବାକୁ ପସନ୍ଦ କରେ